ହଁ ମୁଇଁସ୍କୁଲ୍ରେ ଭଲ୍ ଚିତ୍ର କାଟୁଥିଲି ସ୍କୁଲ୍ ରେ କଲେଜରେ ବି ବହୁତ୍ କମ୍ପିଟେସନ୍ ମାନଙ୍କୁ ପାଟିସିପେଟ୍ ବି କରିଚେଁ ଯେନ୍ତା କି ମୋତେ ଫାଷ୍ଟ୍ ପ୍ରାଇଜ୍ ବି ମିଲିଚେ ସେକେଣ୍ଡ୍ ପ୍ରାଇଜ୍ ବି କେନ୍ କେନ୍ ଜାଗା ମାନ୍ଙ୍କୁ ମିଲିଯାଇଚେ ଭଲ୍ ଚିତ୍ର କାଟ୍ବାର୍ ଲାଗି ଆରୁ ଭଲ୍ ଡ଼୍ରଇଁର ଲାଗି ବୋଲି ମୋତେ ସ୍କୁଲରେ କଲେଜରେ ମୁଇଁ ଭଲ୍ ମୋତେ ଚିହ୍ନିଚନ୍ ଜାଣିଛନ୍ ଆରୁ ଯେଣ୍ଟା କି କି ମୁଇଁ ଭଲ୍କରି ହିଁ ଡ଼୍ରଇଁ କର୍ସି ଆରୁ ଯେଣ୍ଟା କଲାକାର୍ମାନଙ୍କୁ ଯେନ୍ ଭଲ୍ ଛୁଆମାନଙ୍କୁ ବି ଡ଼୍ୟାନ୍ସ୍ ଫ୍ୟାନ୍ସ୍ ଶିଖାସିଁ ଚିତ୍ର ବି ଶିଖାସିଁ ଆମର୍ ଏନ ଫଙ୍କସନ୍ ହେଲେ ବି ସେନେ ଆଙ୍କରିଙ୍ଗ୍ ବି କରସିଁ ଡ଼୍ରଇଁର ବି କିଛି ସେନୁ କହେସିଁ ସବୁ ଜିନିଷ୍ର ବି କରସିଁ ଆରୁ ଆଗକେ ଆରୁ ମୁଇଁ ବହୁତ୍ କିଛି ଶିଖ୍ବାର୍ ଲାଗି ଚାହୁଁଚେ ଆରୁ ଉପରକୁ ଉଠ୍ବାରକେ ଚାହୁଁଚେ ଯେଣ୍ଟା କି ମୋର୍ ଗୁଟେ ୟୁଟ୍ୟୁବ୍ ଚ୍ୟାନେଲ୍ଟେ ଅଛି ସେନେ ବି ମୁଇଁ ଡ଼୍ରଇଁର ଟା ବହୁତ୍ ଛାଡ଼ିଚି ବହୁତ୍ ଲାଇକ୍ କମେଣ୍ଟ୍ ଯାଉଚେ ମୋର ସବ୍ସ୍କ୍ରାଇବର୍ ବି ବହୁତ୍ ବଢ଼ିଲେ ନ ସେନୁ ମୁଇଁ ବହୁତ୍ ମୋଟିଭେଟ୍ ହେସିଁ ବହୁତ୍ ମୁଇଁ ମୋତେ ପ୍ରୋତ୍ସାହନ୍ କର୍ସନ୍ ସଭିଏଁ ସେଥିରଲାଗି ମୁଇଁ ପ୍ରସିଦ୍ଧ ହେ